ଆମ ଗାଁରେ ମୁଣ୍ଡ ବିନ୍ଧା ଭଲ ହେବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର ଅଛି ଏଁ ଯେପରିକି ରହୁଛି ତୁଳସୀ ପତ୍ର ଏବଂ ଅଦା ଗୋଲମରିଚକୁ ମିଶେଇକି ଆମେ ଯଦି କୌଣସି କଢ଼ା କରୁ ଏବଂ ଯେଉଁ ରହୁଛି ମହୁ ଏବଂ ତେଜପତ୍ର ଦ୍ଵାରା ଯଦି ଆମେ କୌଣସି ଚାହା ଚାହା ଦ୍ରବ୍ୟ ଜିନିଷ କରୁ ତାକୁ ଯଦି କୌଣସି ଲୋକ ପିଉଛି ଏବଂ ନାଲି ଚାହା କରି ଯେପର୍ଯ୍ୟନ୍ତ ଯଦି ଘରୋଇରେ ଜଣେ ପିଇ ପାରୁଛି ତାହେଲେ ତାହାର ମୁଣ୍ଡବିନ୍ଧା ଭଲ ହୋଇଥାଏ